ହଁ ଇଏ ଚୁଡ଼ି ଡଜନ୍ କେତେ ଅଛି ହଁ ଇଏ ଏତେ ରେଟ୍ ନଉଛ କି ତମେ ଆଉ ଇଏ ଟିକିଲି କ୍ଲିପ୍ ସବୁ କେତେ ଅଛି ରେଟ୍ ଆଉ ଫେୟାର୍ ଲଭ୍ଲିଟା କେତେ ଫେୟାର୍ ଲଭ୍ଲିଟା କେତେ ହଉ ବାଇଶ ଟଙ୍କାରୁ ଅଛି ତମେ ଏତେ ରେଟ୍ ନେଇଯାଉଛ ଆମଠୁ ତମେ ନାହିଁ ସେମତି କଲେ ହବନି ନାହିଁ ତମେ ଚାହିଁଲେ ବି ଭଲ ବିଜନେସ୍ଟା କରି ପାରିଥାନ୍ତ ଏତେ ରେଟ୍ରେ ତମେ ବିକୁଛ ନବାକୁ ବି କଷ୍ଟ ହେଇଯାଉଛି ଆମେ ଖଟିଖିଆ ଲୋକ ଯାହା ହେଲେବି ତମେ ଚାହିଁଲେ ମୁଁ ଅଲଗା ଗଭର୍ଣ୍ଣମେଣ୍ଟକୁ ଜଣେଇକି ଲୋନ୍ ଫୋନ୍ କରେଇ ଦେଇକି ତମକୁ ଅଲଗା ଆଡ଼େ ପଠେଇଥାନ୍ତି ନା ଏବେ ରେଟ୍ କେମିତି ଦେବ କହୁନ ମୋତେ ସେଇ ଅନୁସାରେ ମୁଁ ନେଇଥାନ୍ତି ପରେ କହିବ ତା'ହେଲେ ତମେ ଅଧିକା ରେଟ୍ରେ ନେଇଯାଉଛ କଷ୍ଟମର୍ ଠୁ ଆଉ କେମତି ରେଟ୍ କରିବ ହଁ ହଉ ଦେଖିବା ମୁଁ କହୁଛି ଗଭର୍ଣ୍ଣମେଣ୍ଟରେ ବ୍ୟାଙ୍କ୍ରେ କଥାହେବି କହିବି ଯଦି ହେବ ତମେ ବାହାରେ ବି ଯାଇକି ଦୋକାନ ପକେଇ ପାରିବ ଭଲ ଲାଭ ହବ ହେଲା ଭଲ ଲାଭ ହବ ମୁଁ କଷ୍ଟମର୍ ହେଲେବି ମୋର ଟିକେ ଲିଙ୍କ୍ ରହୁଛି ବ୍ୟାଙ୍କ୍ ମାନଙ୍କ ସହିତ ମୁଁ ତମ ବିଷୟରେ କହିବି ହେଲା ତମେ ଯାହାହେଲେ ତମେ ତ ଲେଡ଼ିଜ୍ ଲୋକନା ଯାହା ହେଲେବି କଷ୍ଟ ପଡ଼ୁଛ କାହିଁକି ହଁ ହଁ ମୁଁ ଫେୟାର୍ ଲଭ୍ଲୀ ଗୋଟେ ନେବି ଆଉ ଚୁଡ଼ି ନେବି ଟିକିଲି ଗୋଟେ ପ୍ୟାକେଟ୍ ନେବି ଏସବୁ ନେବି ହଁ କେତେ କମ୍ କରିଦିଅ ଟିକେ ଆଉ ମୁଁ ତମକୁ ସାହାଯ୍ୟ କରିବା ପାଇଁ ଯୋଗାଯୋଗ କରୁଛି ହେଲା ଆଉ

ସେଇଟା ଏକା ମେନ୍ ଆଜି ବେପାର ନାହିଁ ବୋଲି ମୋଠୁ ବେଶୀ ରେଟ୍ ନେଇ ଯାଉଛ ନାଁ କ'ଣ ହଁ ହଉ ହଉ ମୁଁ ଏଇଟା ଜିନିଷ ତିନିଟା ପ୍ୟାକିଂ କରିଦିଅ ମୁଁ ନେଇଯିବି